ସାଧାରଣତଃ ମୋ ବଗିଚାରେ ଫଳ ବଗିଚା ପାଖରୁ ଆରମ୍ଭ କରି ଫୁଲର ସମ୍ଭାର ହେଇଛି ତେଣୁ ଫୁଲ କହିବାକୁ ଗଲେ ଟଗର ଗଛ ପାଖାପାଖି ଲଗାଯାଇଛି ଆଉ ଗେଣ୍ଡୁ ଗଛ ବି ଲଗାଯାଇଛି ଗୋଲାପ ଗଛ ବି ଲଗେଇଛି କେଳିକନ୍ଦ ବି ଲାଗିଛି ସବୁପ୍ରକାର ଲଗେଇଛି ଆଉ କିଛି କିଛି ବି ତା'କୁ ପରିଷ୍କାର ପରିଚ୍ଛନ୍ନ ସହିତ ଯତ୍ନ ସହାୟକ ଚାଷ ବି ହେଉଛି ଆଉ ଫଳ ଗଛ କହିଲେ ସର୍ଟ ଟର୍ମ ଆପଣଙ୍କର ଆମ୍ବ ହେଲା ଅମୃତଭଣ୍ଡା ହେଲା ଗୁଆ ଚାରା ହେଲା ଏଗୁଡ଼ା ସବୁ ପାଖାପାଖି ଲଗେଇକି ତା ଯତ୍ନର ସହିତ ଯତ୍ନବାନ ହେଲେ ଆପଣଙ୍କ ବଗିଚାଟା ବହୁତ ସୁନ୍ଦର ହେବ ତେଣୁ ଜୈବିକ ଖତ ଯେତେ ଜୈବିକ ଖତ ଦେଇ ଯେତେ ପରିଶ୍ରମ କରିବା ବଗିଚାଟା ସେତେ ସରସ ସୁନ୍ଦର ହେଇପାରିବ ଫୁଲ ଫୁଟି ଫୁଲ ଫୁଟିଲେ ଆପଣ ଜାଣିପାରିବେ ନି ଆପଣଙ୍କୁ ଏତେ ସୌନ୍ଦର୍ଯ୍ୟପୂର୍ଣ୍ଣ ଲାଗିବ ଆଉ ନିଜକୁ ବହୁତ ବହୁତ ଆତ୍ମଶାନ୍ତି ମିଳିବ ଆପଣଙ୍କର ନିଜର ଠାକୁର ପୂଜା ସହିତ ନିଜକୁ ଆତ୍ମସମ୍ଭାର କରିପାରିବ ଫଳ କହିଲେ ଆପଣଙ୍କର ଏବେ ତ ସବୁ ହାଇବ୍ରିଡ଼୍ ଆସିଗଲାଣି ନଡ଼ିଆ ଗଛ ହେଉ କିମ୍ବା ଗୁଆ ଗଛ ହେଉ ପିଜୁଳି ଗଛ ହେଉ ଅମୃତଭଣ୍ଡା ହେଉ ଅମୃତଭଣ୍ଡା ଗଛ ଗୋଟେ ଲଗେଇଲେ ଅମୃତଭଣ୍ଡା ଗଛଟା ଆପଣଙ୍କର ସିକ୍ସ ମନ୍ଥରେ ମ୍ୟାଚୁରିଟି ପାଇକିରି ଆପଣଙ୍କୁ କ୍ରପ୍ ଦେବ ତେଣୁ ତାକୁ ପାଖାପାଖି ଲଗେଇଲେ ପ୍ରତ୍ୟେକ ଚାରି ଫୁଟ୍ରେ ଗୋଟେ ଗୋଟେ ଗଛ ଲଗେଇଲେ ଗଛଟା ଗ୍ରୋଥ୍ ହେବା ସହିତ ଆପଣଙ୍କୁ ଫଳ ପ୍ରଦାନ କରିପାରିବ ଆଉ ଫୁଲର ସମ୍ଭାର କହିଲେ ଆପଣଙ୍କର ଘାସ ପାଖରୁ ଆରମ୍ଭ କରି ଏବେ ସବୁ ଭଲ ଭଲ ପ୍ରକାର ଘାସ ଆସିଗଲାଣି ଯୋଉଟା ସୁନ୍ଦର ଲାଗିବ ଆପଣଙ୍କୁ ଡେଲି ଯୋଗ ଯୋଗଫୋଗ କରିବା ପାଇଁ ଆପଣ ବଗିଚାରେ ବି ଯୋଗଫୋଗ କରିପାରିବେ ତେଣୁ ଯେତେ ଆମେ ବଗିଚାଟାକୁ ସରସ ସୁନ୍ଦର କରିପାରିବା ନିଜ ହାତରେ ଯତ୍ନ ସହାୟକ କରିପାରିବା ତେଣୁ ଆପଣଙ୍କୁ ଆତ୍ମସନ୍ତୋଷ ଦେବ କିଛି ସମୟ ବଗିଚାରେ ବସିଗଲା ପରେ ଆପଣଙ୍କୁ ନିଜକୁ ଆତ୍ମତୃପ୍ତି ମିଳିବ ତେଣୁ ଆପଣ ଯେତେ ପ୍ରକାର ଫୁଲ ଗଛ ହେଉ ଫଳ ଗଛ ହେଉ ଯୋଉଟାକି ଆପଣଙ୍କ କୋଶ୍ଚିନ୍ ଅନୁସାରେ ଉଦ୍ଭିଦ ଆସୁଛି ସେଗୁଡ଼ାକୁ ଆମେ ଯତ୍ନର ସହାୟକାରେ ଲଗେଇବା ତା'ର ଗୋଟେ ଡିଷ୍ଟାନ୍ସ କିପ୍ ଡିଷ୍ଟାନ୍ସ ଅଛି ଯେତେ ଡିଷ୍ଟାନ୍ସ ଅଳ୍ପ ଅଳ୍ପ ଡିଷ୍ଟାନ୍ସ ଦେଲେ ଗଛକୁ ଗଛ ଆଉ ବାଜିବନି ଯେ ଭଲ ଭାବରେ ଗ୍ରୋଥ୍ ହେବ ଆଉ ଫଳ ଫୁଲ ବି ଠିକ୍ରେ ଦେଇପାରିବ ଧନ୍ୟବାଦ